ହ୍ୟାଲୋ ହଁ ଭବାନୀ ରେଷ୍ଟୁରାଣ୍ଟ୍ରୁ କହୁଛନ୍ତି କି ହଁ ସାର୍ ମୁଁ ଅର୍ଡ଼ର୍ ଦେଇଥିଲି ଯେ ପିଜା ବର୍ଗର୍ ତା ପରେ ଚିଲି ଚିକେନ୍ ଫୁଲ୍ ଅର୍ଡ଼ର୍ ଦେଇଥିଲି ଯେ ତା'ର ଚାଳିଶି ଚାଳିଶି ମିନିଟ୍ ଭିତେରେ ପହଞ୍ଚିବାର ଥିଲା ହଁ ପେମେଣ୍ଟ୍ ମୁଁ ତ କରିସାରିଛି ଆଜ୍ଞା କିନ୍ତୁ ଡେରି କ'ଣ ପାଇଁ ହେଉଛି ଚାଳିଶି ମିନିଟ୍ରୁ ବହୁତ ସମୟ ହୋଇଗଲାଣି ଡେରି ହେବାର କାରଣ କ'ଣ ଟିକେ କହିପାରିବେ କି ଶୁଣନ୍ତୁ ଆପଣ ଠିକ୍ ସମୟରେ ପଇସା ନେବେ ପୈଠ କରାହେବ ଆଗତୁରା ପଇସା ଦେଲେ ଶୀଘ୍ର ପହଞ୍ଚିବ ବୋଲି କହିବେ ଶେଷରେ ଏହି ପ୍ରକାର ବିଳମ୍ବ କରେଇବେ ଇଆଡ଼େ ଭୋକରେ ଆଉଟୁପାଉଟୁ ହୋଇଗଲିଣି ଟିକେ ଶୀଘ୍ର ପଠେଇବେ ଯଦି ଏ ପ୍ରକାର ବ୍ୟବସ୍ଥା କରିବେ ଏ ପ୍ରକାର ଲେଟ୍ କରିବେ ତ ଆପଣଙ୍କୁ ଯେଉଁ ଡେଲିଭରି କରିବା ପାଇଁ ଟିକେ ଇଚ୍ଛା ଲାଗିବନି ସାର୍ ଖାଇବା ପାଇଁ ଆପଣଙ୍କର ଯେଉଁ ହୋଟେଲ୍ରୁ ଭଲ ଲାଗିବନି ତେଣୁ ଶୀଘ୍ର ପଠେଇବେ ବୋଲି ଶୀଘ୍ର ଆସୁଛି ବୋଲି ଆମେ ସ୍ଵିଗୀରୁ ଆପଣଙ୍କର ଯେଉଁ ହୋଟେଲ୍ରୁ ଅର୍ଡ଼ର୍ କରିଛୁ କିନ୍ତୁ ଆପଣ ଏତେ ବିଳମ୍ବ କରିବେ ସେଟା ଠିକ୍ ନୁହେଁ ହଁ ଶୀଘ୍ର ଟିକେ ପଠାନ୍ତୁ ଆଜ୍ଞା ହଉ ରହିଲି